ମୁଁ ଅନୁସରଣ କରିଥିବା ରେସିପି ଆଶାନୁରୂପ ହୋଇନଥିଲା ମୋ ସାଙ୍ଗ ଠୁ ଚିକେନ୍ ରେସିପି ରୋଷେଇ କରିବା ସେ ମୋତେ ବତାଇଥିଲେ କିନ୍ତୁ ମୁଁ ସମସ୍ତ ଜିନିଷ ତେଲ ମସଲା ପିଆଜ ରସୁଣ ଅଦା ସମସ୍ତ ଜିନିଷ ଆଣି ରୋଷେଇ କଲି କିନ୍ତୁ ଅଦାର ପରିମାଣ ଟିକେ ଅଧିକ ହୋଇଯାଇଥିଲା କାହିଁକିନା ମୁଁ ମସାଲର କିଛି ଜିନିଷ କେଉଁ ପରିମାଣର କେତେ ପଡ଼ିବ ବୋଲି ମୁଁ ତାକୁ ଜାଣିନଥିଲି ସେଥିପାଇଁ ସେହିଟା ଅଧିକ ହୋଇଯାଇଥିଲା ତା'ପରେ ସମସ୍ତେ ତାକୁ ଓହ୍ଲେଇକି ଦେଖିଲା ପରେ ତାକୁ ଖାଦ୍ୟ ସ୍ୱାଦ ବି ଆସିଲାନି ସେ ତାକୁ ସମସ୍ତେ କେହି ବି ତାକୁ ଆଉ ତାକୁ ଖାଇଲେନି ସମସ୍ତେ ତାକୁ ୟେ କଲେ ସେଥିପାଇଁ ପୁଣି ମୁଁ ଆଉଥରେ ତାଙ୍କୁ ନୂଆରେ ଆଉଥରେ ଚିକେନ୍ ଆଣି ତାଙ୍କୁ ମୋ ସାଙ୍ଗକୁ ଯୋଗାଯୋଗ କରି ତାକୁ କେଉଁ ଜିନିଷ କେତେ ପରିମାଣରେ ତାକୁ ତା'ଦେହରେ ପକା ହେବ ତା'ସହିତ କଥାବାର୍ତ୍ତା ହେଇ ତାପରେ ଆଉଥରେ ରୋଷେଇ ଆରମ୍ଭ କଲି ରୋଷେଇଟି ଭଲ ହେଲା ସମସ୍ତେ ଖୁସିରେ ସେହିଟା ଶାନ୍ତିରେ ଖାଇଲେ ସମସ୍ତେ କହିଲେ ଜିନିଷଟା ଭଲ ହୋଇଛି